ଆଜ୍ଞା ସହରକୁ ତ ନିହାତି ଯିବାକୁ ପଡ଼ିଥାଏ ଆମ ଗାଁ ଗାଁରୁ ସହରକୁ ଯିବାକୁ ପଡ଼ିଥାଏ କାହିଁକି ନା ଆମ ଗାଁରେ ସେମିତି କିଛି ସୁବିଧା ନଥାଏ ସହରକୁ ଗଲା ମାନେ କ'ଣ ଆମର ଅଫିସିଆଲି କାମ ଯେତେ ସବୁ ଭୁବନେଶ୍ୱରକୁ ମୁଁ ବାରମ୍ବାର ଯିବାକୁ ପଡ଼ିଥାଏ ପ୍ରତ୍ୟେକ ମାସରେ ତିନି ଚାରିଥର ଭୁବନେଶ୍ୱର ଯିବାକୁ ପଡ଼ିଥାଏ ଯାହାକି ସମସ୍ତ ସମସ୍ୟାକୁ ନେଇ ଯିବାକୁ ପଡ଼ିଥାଏ ଭୁବନେଶ୍ୱର ସମସ୍ତ ଅଫିସ୍କୁ ଯିବାକୁ ହେଲେ ମୋତେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ଆଉ ଦୂର ମଧ୍ୟ ହେଉଛି ଆମ ଗାଁରୁ ସହରକୁ ଯିବାପାଇଁ ବହୁତ ଦୂର ହେଉଛି ସେଥିପାଇଁ ଯିବାପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ ଆଶା କରେ ଅଫିସିଆଲି କାମ ଗୁଡ଼ା ନିଜ ସହରରେ ଯଦି ହେଇଯାନ୍ତା ତା'ହେଲେ ବହୁତ କିଛି ସୁବିଧା ଆମ ପାଇଁ ହୁଅନ୍ତା